ଅଠର ଚାରି ଦୁଇ ହଜାର ଚବିଶି ତେର ଛଅ ଦୁଇ ହଜାର ବାଇଶି ଛଅ ଏକ ଦୁଇ ହଜାର ଅଠର ଦଶ ଏଗାର ଦୁଇ ହଜାର ବାର ତିନି ଦୁଇ ଦୁଇ ହଜାର ଦଶ